ଗ୍ରାମାଞ୍ଚଳରେ କୃଷିର ଉନ୍ନତି କରିବା ପାଇଁ କୃଷି ବିଷାରଦ ଥାଆନ୍ତି ତାଙ୍କୁ ପରାମର୍ଶ କରିବା ତାଙ୍କ ସହିତ ଏବଂ ଗ୍ରାମାଞ୍ଚଳ ଲୋକମାନଙ୍କୁ ବିହନ ସବୁ ଯୋଗାଇ ଦିଆଯାଏ ଚାଷ କରିବା ପାଇଁ ପ୍ରଥମେ ଜମିକୁ ହଳ କରାଯାଇକି ପ୍ରସ୍ତୁତ କରାଯାଏ ତା'ପରେ ଯେଉଁ ବିହନ ବୁଣିବା କଥା ବୁଣା ଯାଏ ଆଜିକାଲି କୃଷି ଶିଳ୍ପର ଉନ୍ନତି ପାଇଁ ଉନ୍ନତମାନର କୃଷି ଯନ୍ତ୍ରପାତି କୀଟନାଶକ ଔଷଧ ରାସାୟନିକ ସାର ଇତ୍ୟାଦି ବ୍ୟବହାର କରାହଉଚି ଏସବୁର ପ୍ରୟୋଗ ବିଷୟରେ ଆମେ କୃଷି ବିଷୟର ଦାମର୍ଶ କରିବା ତାଙ୍କ ସହିତ ପରାମର୍ଶ କଲେ ଆମେ ଠିକ୍ ଭାବରେ ଚାଷ କରିପାରିବା ଏବଂ ଆମେ ଫସଲ ମଧ୍ୟ ପାଇପାରିବା ଆଉ ସରପଞ୍ଚ ମଧ୍ୟ କୃଷକମାନଙ୍କୁ ସାହାଯ୍ୟ କରିବା ଉଚିତ୍